ସାଂସ୍କୃତିକ ପରମ୍ପରା ବା ପର୍ବପର୍ବାଣି ପର୍ବପର୍ବାଣି ବିଷୟରେ କହିଲେ ଆମ ଓଡ଼ିଶାକୁ ପ୍ରଥମ ପ୍ରାଧାନ୍ୟ ଦିଆଯାଏ ଆମ ଓଡ଼ିଶାରେ ବହୁତ ପ୍ରକାର ଧର୍ମସ୍ଥଳୀ ବା ପୀଠସ୍ଥଳୀ ପୂଜା ମଠ ମନ୍ଦିର ଇତ୍ୟାଦି ରହିଛି ସେଇ ମନ୍ଦିରମାନଙ୍କ ଭିତରେ ରାମଚଣ୍ଡୀ ମନ୍ଦିର ଏକ ଅନ୍ୟତମ ମନ୍ଦିର ରାମଚଣ୍ଡୀ ମନ୍ଦିରରେ ମାଆ ରାମଚଣ୍ଡୀ ପୂଜା ପାଆନ୍ତି ମାଆ ରାମଚଣ୍ଡୀଙ୍କ ବିଷୟରେ ମାଆ ରାମଚଣ୍ଡୀ ସମୁଦ୍ର କୂଳରେ ସ୍ଥାପନା ପାଇଛନ୍ତି ମାଆ ଗୋଟେ ବଡ଼ ମାଛ ପିଠିରେ ସମୁଦ୍ରରେ ଯେତେବେଳେ କଳା ପାହାଡ଼ ଓଡ଼ିଶାକୁ ଆସିଥିଲା ମାଆ ରାମଚଣ୍ଡୀ କଳାପାହାଡ଼କୁ ମାଆ ରାମଚଣ୍ଡୀକୁ କଳାପାହାଡ଼ ନେଇଯିବାକୁ ଆସିଥିଲା ଚୋରେଇକି ମାଆ ସେତେବେଳେ ଗୋଟେ ସାଧାରଣ ନାରୀ ବେଶ ଧରିକି ମାଛ ପିଠିରେ ଗୋଟେ ବଡ଼ ମାଛ ପିଠିରେ ସମୁଦ୍ରରେ ବୁଲୁଥିଲେ ଏବଂ ଆସିଲା ପରେ ଲୋକମାନେ ମାଆ ଯେତେବେଳେ ମନ୍ଦିର ଭିତରକୁ ଆସି ସାରିଲେ ତା ଲୋକମାନେ ସେଇ ମାଛକୁ ଆଣିକି ଧରିକି ମନ୍ଦିରରେ ରଖିଲେ କିଛି ଦିନ ମଧ୍ୟରେ ସେ ମାଛ ତ ମରିଯାଇଥିଲା ମରିଯାଇଥିଲା ସେ ମାଛର କଣ୍ଟାକୁ ଏବେ ମଧ୍ୟ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଏ ବହୁତ ଆଡ଼ୁ ପର୍ଯ୍ୟଟକ ମାନେ ଆସିକି ସେ ମାଛ କଣ୍ଟାକୁ ବି ମଧ୍ୟ ଦେଖନ୍ତି ଏବଂ ମାଛ କଣ୍ଟା ପାଖରେ ତାର ଇତିହାସ ଲେଖାଯାଇଥାଏ ସେଇ ଇତିହାସକୁ ପଢ଼ନ୍ତି